ପାଣିକୁ ଫିଲ୍ଟର ଏବଂ ଶୁଦ୍ଧ କରିବା ପାଇଁ ଆମେ ବହୁତ ପ୍ରକାରର ଘରୋଇ ଉପଚାର କରିଥାଉ ଯେପରିକି ପାଣି ଛଣା ଜାଲିରେ ଆମେ ପାଣିକୁ ଛାଣିଥାଉ ଏବଂ ପାଣି ଛାଣିଲା ପରେ ତାକୁ ସଫା କରିଦେଇଥାଉ ଏବଂ ଟେପ୍ରେ ମଧ୍ୟ ପାଣି ଛଣା ଜାଲି ଲଗେଇ ପଣି ଛାଣିଥାଉ ଆଉ କିଛି ଦିନ ପରେ ସେଇଟାକୁ ମଧ୍ୟ ସଫା କରିଥାଉ ଆଉ ଜାଲି ନଥିଲେ ଆମେ କପଡ଼ାର ମଧ୍ୟ ବ୍ୟବହାର କରିଥାଉ ସେ କପଡ଼ାକୁ ଟେପ୍ରେ ବାନ୍ଧି ଆମେ ସେଥିରୁ ବାହାରୁଥିବା ପାଣିକୁ କିଛି ଘଣ୍ଟା ରଖି ତାପରେ ଯାଇକି ଆମେ ସେ ପାଣିକୁ ପିଇଥାଉ ଆଉ ଯେଉଁ ଟ୍ୟାପରେ ଯେଉଁ ଜାଲି ଲାଗିଥାଏ ତାହାକୁ ଆମେ ଭଲ ଭାବରେ ସଫା କରି ସବୁବେଲେ ଭଲ ଭାବରେ ସଫା କରୁଥାଉ ଏବଂ ସଫା କରିକି ହିଁ ପାଣି ଛାଣିଥାଉ